ପିଲାଦିନେ ଆମେ ବହୁତ ଖେଲକୁଦ କରୁଥିଲୁ ବହୁତ ଜାଗା ବୁଲୁଥିଲୁ ନଦୀନାଳ ସବୁ ଆଡ଼େ ବୁଲୁଥିଲୁ ହେଲେ ଆମର ଗୋଟିଏ ଥିଲା ସବୁ ପିଲା ସାଙ୍ଗ ହୋଇକରି ଗୋଟେ ମଜାମଜିସ୍ କରୁଥିଲୁ କବାଡ଼ି ଖେଲୁଥିଲୁ ବଗୁଡ଼ୁ ଖେଲୁଥିଲୁ ଫୁଟବଲ୍ ଖେଲୁଥିଲୁ ପ୍ରାୟ ପ୍ରାୟ ଜାଗାକୁ ଆମେ ବୁଲି ଯାଉଥିଲେ ମନ୍ଦିର ଯାଉଥିଲୁ ଯାତ୍ରା ଯେଉଁଠି ହେଲା ସବୁପିଲା ସାଙ୍ଗ ହୋଇକି ଯାଉଥିଲୁ

ସେଥିରେ ଆମର ବହୁତ ଗୁଡ଼େ ଜିନିଷ କିଣା ବିକା ହୁଏ ପିଲାବେଳେ ମଜାମଜଲିସ୍ କରୁଥିଲୁ ତାପରେ ତାପରେ ଘରକୁ ଫେରୁଥିଲୁ ଘରେ ତଥାପି ସେଥିରେ ଆଉ ସମସ୍ତ ପିଲା ମିଶି ଯାହା କିଛି ଯିଏ ଯାହା ଆଣିଥିଲା ସମସ୍ତେ ଗୁଟିରେ ବସି ସମସ୍ତେ ବାଣ୍ଟିକୁଣ୍ଟି ଖାଉଥିଲେ ଆମର ପିଲାଦିନର ସ୍ମୃତି ଏବେ ମଧ୍ୟ ବହୁତ ମନେପଡ଼ିଥାଏ ଯେଉଁଟାକି ସାଙ୍ଗସାଥିମାନଙ୍କ ସହ ଖେଲକୁଦ କରିବା ମଜାଟିଏ ବହୁତ ଅଲଗା ଥିଲା ଆମେ ପିଲାମାନେ ବହୁତ ଖେଲ ଖେଲୁଥିଲୁ ଯେଉଁଟାକି କବାଡ଼ି ଖୋକୋ ବୋହୁଗୁଡ଼ୁ ଲୁଚକାଲି ଗୋଲିବାଟି ବାଡ଼ି ଡେଗାଣି ମଟୋଲା ମଟଲା ଇତ୍ୟାଦି ଖେଲ ଏବେ ବହୁତ ମନେ ପଡ଼ିଥାଏ ଏଇ ସବୁ ଖେଲ ଖେଲିଥାଉ ଆମେ ପିଲାମାନେ ଆମ ଟୁଟାକୁରୁ ଆମ୍ବ ଲୁଚି ଲୁଚି ତୋଲିବୁ ମାଆ ଠାରୁ ବହୁତ ମାଡ଼ ଖାଇ ଖାଇଥାଉ ଇତ୍ୟାଦି କଥା ଏବେ ମଧ୍ୟ ସ୍ମୃତିରେ ରହିଅଛି